ସାର୍ ମୋ ପାଖରେ ତ ପଇସା ନାହିଁ ତେଣୁ ମୁଁ ଆପଣଙ୍କୁ ଅନଲାଇନ୍ ପେମେଣ୍ଟ କରିବାକୁ ଚାହୁଁଛି

ଆପଣଙ୍କ ପାଖରେ କୌଣସି ଅନଲାଇନ୍ ପେମେଣ୍ଟ କରିବାର ସୁବିଧା ଅଛି କି ଯଦି ଅଛି ଆପଣ ମୋତେ କୁହନ୍ତୁ ମୁଁ ଆପଣଙ୍କ ପାଖକୁ ଅନଲାଇନ୍ ପେମେଣ୍ଟ କରିଦେବି ଆପଣଙ୍କ ପାଖରେ

ଫୋନ୍ପେ ଅଛି ମୋତେ କୁହନ୍ତୁ ନହେଲେ ଗୁଗୁଲ୍ ପେ ଅଛି କୁହନ୍ତୁ ନହେଲେ ପେଟିଏମ୍ କି କୌଣସି ଅନଲାଇନ୍ ପେମେଣ୍ଟ କରିବାର ସୁବିଧା ଆପଣଙ୍କ ପାଖରେ ଅଛି ତା'ହେଲେ ମୋତେ କୁହନ୍ତୁ ମୁଁ ଆପଣଙ୍କୁ ଅନଲାଇନ୍ ପେମେଣ୍ଟ କରିଦେବି କାହିଁକିନା ମୋ ପାଖରେ କ୍ୟାସ୍ ନାହିଁ ତେଣୁକରି ମୁଁ ଆପଣଙ୍କୁ ଅନଲାଇନ୍ ପେମେଣ୍ଟ କରିବି ସେଥିପାଇଁ ଆପଣ ମୋତେ କୌଣସି ଫୋନ୍ପେ କ୍ୟୁଆର୍ କୋଡ଼୍ କିମ୍ବା ଜି ପେ କ୍ୟୁଆର୍ କୋଡ଼୍ କିମ୍ବା ପେଟିଏମ୍ କ୍ୟୁଆର୍ କୋଡ଼୍ ଦେଲେ ମୁଁ ଆପଣଙ୍କ ପାଖକୁ ଅନଲାଇନ୍ ପେମେଣ୍ଟ କରିପାରିବି କୌଣସି ଜିନିଷ କ'ଣ ଯେକୌଣସି ଅନଲାଇନ୍ କ୍ୟୁଆର୍ କୋଡ଼୍ ହେଲେ ବି ଚଲିବ ଯେଉଁଟା ବି ଅଛି ଆପଣଙ୍କ ପାଖରେ ଫୋନ୍ପେ ଅଛି ବୋଲେ ଚଲିବ ଜି ପେ ଅଛି ବୋଲେ ଚଲିବ ପେଟିଏମ୍ ଅଛି ଚଲିବ କାରଣ କାହିଁକିନା ମୋ ପାଖରେ କ୍ୟାସ୍ ନାହିଁ ତେଣୁ ମୁଁ ଆପଣଙ୍କୁ ଅନଲାଇନ୍ ପେମେଣ୍ଟ କରିବି ସେଥିପାଇଁ ମୋତେ ଆପଣଙ୍କର ଫୋନ୍ପେ କ୍ୟୁଆର୍ କୋଡ଼୍ କିମ୍ବା ଜି ପେ କ୍ୟୁଆର୍ କୋଡ଼୍ ଦେବାକୁ ପଡ଼ିବ ଠିକ୍ ଅଛି ସାର୍ ଆପଣଙ୍କ ପାଖରେ ଫୋନ୍ପେ ଅଛି ତାହେଲେ ମୁଁ ଆପଣଙ୍କୁ ଫୋନ୍ପେରେ ଟ୍ରାନ୍ସଫର୍ କରିଦେବି ଆପଣଙ୍କ ପଇସା